ଆମେ ଆମେ ଚାଷ ପାଇଁ ନିୟୋଜିତ ହେବାକୁ ଚାହୁଁ କେନ୍ତା ବିକିବୁ ବୋଲେ ଆମେ ଚାଷରେ ଆମ ପରିବାର ଆମେ ସବୁ ବଞ୍ଚିପାରୁ ଆମେ ଚାଷରେ ସବୁ କିିଛି କରିପାରୁ ଅନ୍ୟ କାମ କରିପାରୁନି ଆମ ଚାଷରେ ଆମକୁ କିଛି ଭଲଲାଗେ ଆମେ ଚାଷରେ ସବୁକିଛି ପାଉଁ ଲାଭ ପାଇଁ ଆମେ ସବୁ ଡାଲି ଡାଲି ବିକିବା ପରେ ନାଇଁ ଚାଉଳ ବିକାକିଣା ପରେ ନାଇଁ ସେ ଆମେ ଧାନ ଧାନ କରିଲା ପରେ ଆମେ ଧାନ କରମା ଧାନ କରିଲା ପରେ ସେଇ ଧାନକୁ ସିଝାଇ ସେଥି ଆମେ ସେଥିରେ ଚାଉଳ ଚାଉଳ ବାହାର କରସୁଁ ସେଥିରୁ ସେଥିରୁ ଚାଉଳ ବାହାର କରସୁଁ ସେଥି ଆମେ ବହୁତ ଜିନିଷ ଆମେ ଲାଭ ପାଉ ଆମକୁ ଚାଷ ବହୁତ ଭଲ ଆମକୁ ଚାଷ ବହୁତ ଭଲ୍ ଲାଗ୍ସି ସେଥିପାଇଁ ଆମେ କେତେ ଆମକୁ ଚାଷ ପାଇଁ ଆମକୁ ବହୁତ ଭଲଲାଗେ ସେଥିରେ ଆମେ ବାଡ଼ି ଘିଣୁନି ଆମେ କିଛି ଘିଣୁନି ଆମେ ଚାଷ କରୁ ବେଲେ ଆମେ ବାଦାମ ଆମେ ଘିଣୁନି ଆଉ କିଛୁ ଆଉ ସବୁକିଛି ଘିଣୁନି ଆମେ ଆମକୁ ଚାଷ କରବାନେ ଭଲ ଲାଗ୍ସି ଆମେ ଆମେ ଚାଷ ଆମେ ଚାଷ ଘରର ଝିଅ ଆମେ ଚାଷ ଆମେ ତ ବହୁତ ଆମକୁ ଚାଷ କଲେ ତ ଆମକୁ ବହୁତ ଭଲ ଲାଗ୍ସି ଆମେ ଆମେ ଆମ ପରିବାର ଆମେ ଚଲିପାରୁ ସେହି ଚାଷରେ ଆମ ପରିବାର ଆମେ ଆମେ ଚାରୋଟି ଅଛୁ ମୁଁ ମୁଁ ମୋ ଭାଇ ଆଉ ମୋ ମା' ମୋ ବାପା ସେଠି ଆମେ ଚାରି ତ ଆମେ ଚାରି ଲୋକ ଆମେ ସେଇ ଚାଷରେ ଆମେ ଚଳିପାରୁ ସେଥିପାଇଁ ଆମେ ଚାଷକୁ ବହୁତ ଭଲପାଉ ଚାଷକୁ ଆମେ ସେଥିପାଇଁ ବହୁତ ଭଲପାଉ ସେଥିରେ ଆମକୁ ଚାଷ ପାଇଁ ଆମକୁ ବହୁତ ଆମକୁ ବହୁତ ଭଲ ଲାଗ୍ସି ଚାଷ ଚାଷ କର୍ବାର୍ ଲାଗି ସେଥିପାଇଁ ଆମେ ସବୁବେଳେ ଆମେ ଆମେ କ୍ଷେତକୁ ଯାଉଁ ଆମେ କ୍ଷେତରେ ସବୁକିଛି ଯୋଗେଇ ଥାଉଁ ଗହମ ଯୋଗେଇଥାଉଁ ମକା ଯୋଗେଇଥାଉଁ ମୁଗ ଆଉ କିଛି ଧାନ କରିଥାଉ ବାଦାମ କରିଥାଉଁ ଆଉ କିଛି ତାର ତରଭୁଜ କରିଥାଉଁ ଆଉ କିଛି ଇତ୍ୟାଦି ଜିନିଷ ଆମେ ସବୁ କିିଛି କରିଥାଉଁ ସେଥିପାଇଁ ଆମେ ଆମକୁ ଚାଷକୁ ଆମେ ଆମକୁ ଚାଷ କରିବା ପାଇଁ ବହୁତ ଭଲଲାଗେ ଆମ ପରିବାର ଆମେ ଚାଷରେ ବଞ୍ଚିପାରୁ ସେଥିପାଇଁ ଆମକୁ ଚାଷକୁ ବହୁତ ବହୁତ ଭଲଲାଗେ